ହଁ ହ୍ୟାଲୋ ହୁଁ ଆରେ ବହୁତ ଦିନ୍ ପରେ ଦେଖା ସାକ୍ଷାତ୍

ହଁ ମୁଇଁ ବି ଏଇନେ ଆସୁଥାଏ କାଲି ତ ଆସିଲି ଏବେ କାମ ଭଲ ଚାଲିଛି ଓଃ ମୁଁ ଭାବୁ ଥିଲି ଦେହ ପା ଭଲ ନାଇ ଥାଇ ଆଉ ଏବେ ତ ରାଜନୀତି ଆମର ତ ଇଲେକ୍ସନ୍ ଏବେ ତ ସରିଛି ଏବେ ରେଜଲ୍ଟ ବି ଆସିଛି ଏଥର ବି ଜେ ପି ତ ସବୁଆଡ଼େ ଜିତିଛି ଏଇ ଯୋ ବିଜେଡ଼ିର ସବୁ ଜନ ଟାଣୁଆ ନେତା ଯାକ ସବୁ ବାହାରିଲେ ସେଥିଲାଗି ବିଜେପିର ସରକାର୍ ଗଢ଼ା ହେଲା ଭୋଟ୍ ସମୟରେ ପାଣ୍ଡିୟାନ୍ ତ ନିଜେ ସବୁ ଆଡ଼େ ଗଲା ସେ କିନ୍ ନେତା କି ମନ୍ତ୍ରୀ କେହି ନ ଗଲେ ଖାଲି ପାଣ୍ଡିୟାନ୍ ସବୁ ସଭା କଲା ଲୋକମାନେ ଭାବିଲେ ଯେ ଯେହେତୁ ପାଣ୍ଡିୟାନ୍ ସବୁ ସଭା କର୍ବା ତ ସେ ତା ପାଇଁ ଶାସନ କେ ଆଣବା ସେଥିର୍ ଲାଗି ଲୋକମାନେ ବିଶ୍ୱାସ ନାଇ କଲେ ଯେ ଓଡ଼ିଶାରେ ନବୀନ ପଟ୍ଟନାୟକ ଶାସନର ନବୀନ ପଟ୍ଟନାୟକ ନୁ ସେ ଶାସନ ଗାଦିରେ ସେ ଛିଦ୍ର ବୋଲି ଭାବୁଥିଲେ ସେଥିର୍ ଲାଗି ତ ହଁ ନବୀନ ପଟ୍ଟନାୟକ ଭଲ୍ ଲୋକ୍ଟେ ତାକୁ ପାଣ୍ଡିୟାନ୍ ହିଁ ହରାଇଲା ହଁ ହୁଁ କ'ଣ ପାଣ୍ଡିୟାନ୍ର ସେ ପାଞ୍ଚଟା ଫାଇଭ୍ ଟି ଗୋଟେ ଗୋଟେ ନୂଆ ବାହାର କରିଚ ଫାଇଭ୍ ଟିର କେହି ମୁଖ୍ୟ ନାଇ ନୋ ଫାଇଭ୍ ଟି ବୋଲି କିଛି ଗୋଟେ ନାଇ ନ ସେଇଟା ବାହାର କଲା ଆଉ ସେଥିରୁ ହଁ ବୋକାର୍ ବେକାର୍ ଭୁବନେଶ୍ୱର ଟଙ୍କା ସାରିଲା ଯିନ୍ କି ଗଲା ଖାଲି ଏରୋପ୍ଲେନ୍ ହେଲିକପ୍ଟରରେ ଗଲା ଯିନ୍ ଜାଗାକୁ ସଭା ସମିତି କରି ଗଲା ସବୁ ଏରୋପ୍ଲେନ୍ରେ ଗଲା ଏବେ ନବୀନ ପଟ୍ଟନାୟକ ତାହାକୁ ବିଜେଡ଼ିରୁ ତାହାକେ ନିକଲ୍ ଦେଲେ କାଁ ହବ ଆଗରୁ ଯଦି ସିନା କରିଥିତା ଏବେ ଆରାମ୍ ସେ ଜିତି ଥିତା

ହଉ ଏବେ ଯିବା କାମକୁ ହଉ ଯାଉ ଟାଇମ୍ ହେଇଗଲା ତାଙ୍କ କାମକୁ ତ ଯିବାକୁ ପଡ଼୍ବା